ମୁଁ ନିଜେ ମୁଁ ଗୋଟେ ଡ୍ରଇଂ ନିଜେ ପେଣ୍ଟିଂ କରିକି ମୋ ଫ୍ରେଣ୍ଡ୍କୁ ମୁଁ ଗିଫ୍ଟ କରୁଛି ତା ବାର୍ଥଡ଼େରେ ନିଜ ହାତରେ ପେଣ୍ଟିଂ କରିଥିବା ଡ୍ରଇଂ ଗୋଟେ ମାନେ ଦେଖିଲେ ଏତେ ଖୁସି ଲାଗେ ଯେ ଯାହାକି ଆମେ ଗ୍ରିଟିଂସ୍ ବାହାରୁ କିଣିଥିବା ଅପେକ୍ଷା ନିଜେ ଯଦି ଆମେ ସବୁ ବନେଇ ଥିଲେ ବହୁତ ଖୁସି ଲାଗେ ଯାହାକି ସବୁଦିନ ପାଇଁ ଗୋଟେ ଫ୍ରେଣ୍ଡ୍ ପାଖରେ ରହିଥାଏ ଆଉ ଯେତେ ଯେଡ଼େ ମାନେ ଯେତେ ଲଭ୍ରେ ଲେଖିଥାଉ ନା ପେଣ୍ଟ୍ କରିଥାଉ ସେ ଲଭ୍କୁ ଡେସ୍କ୍ରାଇବ୍ ବି କରି ହେବନି ଯାହାକି ମାନେ ନିଜ ଓନ୍ରୁ ଯେତେ ଲଭ୍ସ ଥାଏ ସେସବୁକୁ ଆମେ ଡେସ୍କ୍ରାଇବ୍ କରୁ ସେ ସେଇଟା ବନେଇ ଥାଉ ତାକୁ ଯଦି ଆମେ ଗୋଟେ ପେଣ୍ଟିଂ ବନେଇଥାଉ ନିଜକୁ ଏତେ ଖୁସି ଲାଗେ କି ଯେ ଯାହା ବି ହଉ ମୁଁ ଗୋଟେ ନିଜ ହାତରେ ମୁଁ ଗୋଟେ ପେଣ୍ଟିଂ ବନେଇଚି ଫିର୍ ଏ ପେଣ୍ଟିଂ ସବୁଦିନ ପାଇଁ ମାନେ ଥିବ ଗୋଟେ କାଠରେ ଯଦି ଆମେ ଗୋଟେ ଘରେ ବି ବନେଇଥିବା ଯଦି ନିଜ ହାତର ମାନେ ସେ ଘରକୁ ଆମେ ସବୁଦିନ ରଖିପାରି ଏତେ ଖୁସି ଲାଗିବ ଯେ ଯାହା ହଉ ଆମ ନିଜ ପାଖେ ଏତେ ଟାଲେଣ୍ଟ ଅଛି ମୁଁ ବନେଇଛି ତ ସେମିତି ଖୁସି ଲାଗିବ ନିଜେ ଯେତେବେଳେ ଆମେ ପେଣ୍ଟିଂଟା ବନେଇଥିବାରୁ ମାନେ ତା'ର ଏତେ ତାର ଭାଲ୍ୟୁ ଥିବ ଯେ ନିଜକୁ ବି ନାହିଁ କି ଆମେ କହି ପାରିବୁନୁ ଯେ ଏତେ ପ୍ରେସିଅସ୍ ପରି